ଏକ ଲମ୍ବା ବାଇକିଙ୍ଗ ଯାତ୍ରା ବା ଭ୍ରମଣ ପାଇଁ ତ ବହୁତ କିଛି ଜିନିଷ ନେବାକୁ ପଡ଼େ ତା ପାଇଁ ପ୍ରଥମେ ନିଜ ବାଇକି ବା ଯେଉଁ ଜିନିଷରେ ଆପଣ ଯାଉଛନ୍ତି ତାକୁ ପ୍ରଥମେ ଅ ତିଆରି କରିବାକୁ ପଡ଼େ ମାନେ ଠିକ ଭାବରେ ସେଇଟା ଠିକ ଅଛି ତ ବାଇକ ଯେଉଁଟା ଆପଣ ନେବେ ସେଇଟା ସମ୍ପୂର୍ଣ ରୂପରେ ଠିକ ଅଛି ତ ଭଙ୍ଗା ନାହିଁ କି ଖରାପ ସେଥିରେ କୌଣସି ପ୍ରକାର ଜିନିଷ ନାହିଁ ନହେଲେ ଆପଣ ବହୁତ ହଇରାଣ ହେବେ ରାସ୍ତା ମଝିରେ କାରଣ ଆପଣଙ୍କୁ ବହୁତ ବାଟ ଯିବାର ଅଛି କୌଣସି ଅଳ୍ପ ଜାଗାକୁ ଆପଣ ଯାଉନାହାଁନ୍ତି ସେଥିଯୋଗୁଁ ଯ ସେଇଟାକୁ ପ୍ରଥମେ ଆମକୁ ଭଲ କରିବାର ଅଛି ତା ପରେ ଆମକୁ ସବୁ ଜିନିଷ ନେବା ପାଇଁ ଗୋଟେ ବଡ଼ ବ୍ୟାଗ ବା ଯେଉଁରା ଟ୍ରାଭେଲିଙ୍ଗ ବା ଯାତ୍ରା କରିବା ପାଇଁ ବା ଭ୍ରମଣ କରିବା ପାଇଁ ଯେଉଁ ବ୍ୟାଗ ନିଅନ୍ତି ସେ ବ୍ୟାଗ ନେବାକୁ ପଡ଼ିବ ଛୋଟ ଛୋଟ ବ୍ୟାଗ ବାନ୍ଧିବାକୁ ପଡ଼ିବ ଆଉ କେତେ ଗୁଡ଼ିଏ ଜିନିଷ ନେବାକୁ ପଡ଼ିବ ଯେଉଁଥିରେ ଆପଣ ଜୋତା ହେଇଗଲା ଆପଣ ପାଣିବୋତଲ୍ ଫାଣି ବୋତଲ ଏସବୁ ଜିନିଷ ରଖିପାରିବେ ଏମିତି ଛୋଟ ଛୋଟ ବ୍ୟାଗ ପ୍ରଥମେ ଆପଣ କିଣିବାକୁ ପଡ଼ିବ ସବୁଠୁ ଗୁରୁତ୍ବ ପୂର୍ଣ୍ଣ ପଦାର୍ଥ ହେଉଛି ଡ୍ରାଇଭିଂ ଲାଇସେନ୍ସ ଆପଣଙ୍କୁ ଯେଉଁଠି ବି ଯେଉଁ କିଛି ଜିନିଷ ପଚରା ହେବ ଆପଣ ଡ୍ରାଇଭିଂ ଲାଇସେନ୍ସ ମାଧ୍ୟମରେ ସେଇ ଜିନିଷ କୁ ଆପଣ ଠିକ ଭାବରେ କହିପରିବେ ଆଉ ଡ୍ରାଇଭିଂ ଲାଇସେନ୍ସ ଆପଣ ନେଇଥିବେ ତାପରେ ଧର ବାଇକ ରେ ଏତେ ବାଟ ଯେହେତୁ ଯିବେ ନା ବାଇକଟା କିଛି ବି ହେଇପାରେ ଖରାପ ଭଲ ହେଇପାରେ ଭଲ ଖରାପ ବି ଅଛି ନା ସେଥିଯୋଗୁଁ ଗୋଟେ ଟୁଲବକ୍ସ ବି ନେଇଥିବେ ଯେଉଁଥିରେ କି ଆପଣ ସ୍କୃ ହେଇଗଲା ପଂଚର କରିବାର ଯେଉଁ କେମିତି ଭଲ କରିବାର ଏ ସବୁ ଜିନିଷ ଆପଣ ନେବାକୁ ପଡ଼ିବ ତା ସହିତ ଆପଣ ଏତେ ଦୂର ଏତେ ବାଟ ଯିବେ ଆଉ ଆପଣ ଏତେ ପରିଶ୍ରମ ବି କରିବେ ସେଥିପାଇଁ ଔଷଧ ମଧ୍ୟ ଦରକାର ଔଷଧ ବି ନେବାକୁ ପଡ଼ିବ ଖାଦ୍ଯ ପାଣି ଆଉ ଗୋଟେ ଭଲ ହେଲମେଟ୍ ଗୋଟେ ଭଲ ହେଲମେଟ୍ ନେବାକୁ ପଡ଼ିବ ତା ସହିତ ଆପଣଙ୍କୁ ନେବାକୁ ପଡ଼ିବ ମାନଚିତ୍ର ଯାହାଦ୍ବାରା କି ଆପଣ ରାସ୍ତା ଜାଣିପାରିବେ ଏବଂ ଚି ଆଜିକାଲି ତ ମୋବାଇଲରେ ମାନଚିତ୍ର ହେଇଗଲାଣି କିନ୍ତୁ ଆଉ ଗୋଟେ ମାନଚିତ୍ର ନେଇଯାଇଥିଲେ ଆପଣ ଟିକେ ସ ମାନେ ବେଶି ୟେ ରେ ରହିବେ ଆଉ ଡର ବେଶି ଲାଗିବନି ଆଉ ସେଇଟ ନେବାକୁ ପଡ଼ିବ ତା ପରେ ଯେଉଁ ଧର କୌଣସି ରାସ୍ତାରେ ଆପଣଙ୍କୁ କେଉଁଦିନ ରହିବାକୁ ପଇଲା ସେଥିପାଇଁ ଆପଣଙ୍କୁ ଯେଉଁ ଘର ଭଳିଆ ପାଲ ନେବାକୁ ପଡ଼ିବ ତା ସହିତ ଖାଇବା ପାଇଁ ଜିନିଷ ନେବାକୁ ପଡ଼ିବ ଗ୍ୟାସ ନେବାକୁ ପଡ଼ିବ ପାଣି ପ୍ରଚୁର ପରିମାଣ ରେ ମଗ୍ ନେବାକୁ ପଡ଼ିବ ଏଇ ସବୁ ଜିନିଷ ଦରକାର ସେ ମାନେ ଯଦି ଆପଣଙ୍କୁ ଭ୍ରମଣ ବା ଯାତ୍ରା କରିବାକୁ ପଡ଼େ ବା ଆପଣ କୁଆଡ଼େ ଯିବାକୁ ଚାହୁଁଛନ୍ତି